ମାଛ ଧରାବୃତ୍ତିକୁ ଭଲ ଆଉ ସହଜ କରିବା ପାଇଁ ସରକାର ଆମକୁ ବିଭିନ୍ନ ପ୍ରକାର ସହାୟତା ଦେଇଥାନ୍ତି ବହୁପ୍ରକାର ସହାୟତା ଦେଇଥାନ୍ତି ସେ ମାଛ ମାଛ ରଖିବା ପାଇଁ ପୋଖରୀ ହେଇଗଲା କିମ୍ବା ଗାଡ଼ିଆ ହେଇଗଲା କିମ୍ବା ମାଛର ଯେଉଁ ଦାନା ବା ମଞ୍ଜି ଯେଉଁଗୁଡ଼ା କୁହାଯାଏ ସେସବୁ ଯୋଗେଇବାରେ ଆମକୁ ବିଭିନ୍ନ ପ୍ରକାର ସହାୟତା ବା ସହଯୋଗ କରିଥାନ୍ତି ପୋଖରୀ ଯଦି ତ ଅଛି ତାହେଲେ ଭଲ କଥା ସେ ମଞ୍ଜ ଦରକାର ପାଇଁ ବହୁତ ଇଏ କରିଥାନ୍ତି କିନ୍ତୁ ଯାହା ପାଖରେ ପୋଖରୀ ବା କିମ୍ବା ଗାଡ଼ିଆ କିମ୍ବାକୁ କୌଣସି ପ୍ରକାର ନଥାଏ ସେସବୁ ପାଇଁ ଯଦି ଜାଗା ଥାଏ ତାହେଲେ ସେଇ ବିନା ସୁଧ ହାରରେ ଆମକୁ ଏକ ପ୍ରକାର ଲୋନ୍ ଯୋଗେଇଥାନ୍ତି ଯାହାଦ୍ୱାରା ଆମକୁ ଏକ ପୋଖରୀ ଭଲ ଭାବରେ ପୋଖରୀ କରିବାରେ କୌଣସି ପ୍ରକାର କଷ୍ଟସଧ୍ୟ ହୋଇନଥାଏ ପୋଖରୀ ହେଇଯାଇଥାଏ ଆଉ ତା' ବ୍ୟତୀତ ଯଦି ପୋଖରୀ ଗଲା ପରେ ମଧ୍ୟ ଯଦି ମାଛର ଦାନା କିମ୍ବା ଦାନା ବା ମାଛ ମଞ୍ଜି ଯଦି ମିଳିନଥାଏ ତା'ହେଲେ ସେ ଆମକୁ ସୁଲଭ କୌଣସି ପ୍ରକାର ଦର ବା କୌଣସି ପ୍ରକାର ପଇସା ନ ନେଇ ଆମକୁ ସେ ବିନା ସୁଲ୍କରେ ଆମକୁ ଯୋଗେଇ ଦେଇଥାନ୍ତି ତା' ବ୍ୟତୀତ ଆହୁରି ମାଛଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେ ବିଭିନ୍ନ ପ୍ରକାର ଔଷଧ କିମ୍ବା ବିଭିନ୍ନ ପ୍ରକାର ଖାଦ୍ୟ ତା' ପାଇଁ ଯୋଗେଇବା ପାଇଁ ବହୁ ପ୍ରକାର ସାହାଯ୍ୟ କରିଥାନ୍ତି ଏସବୁ ସାହାଯ୍ୟ କରିଥାନ୍ତି ସରକାର ସରକାର ମାଛକୁ ମାଛ ବୃତ୍ତିଟାକୁ ବହୁତ ସହଜ କରିଦେଇଥାନ୍ତି ଆମ ପାଇଁ ମାଛ ବୃତ୍ତିଟାକୁ ମାଛ ଧରିବା ବୃତ୍ତିଟାକୁ ସେ ମାଛର ଜାଲ ହେଇଗଲା ମାଛ ଧରିବା ପାଇଁ ଜାଲ ହେଲା ମାଛକୁ ମାର୍କେଟରେ ବ୍ୟବସାୟ ବୃତ୍ତିରେ ତାକୁ ବିକିବାରେ ହଉ ବା ଏସବୁ ଜିନିଷ ଆମକୁ ବହୁତ ହେଲ୍ପ କରିଥାନ୍ତି ଯେ